ବାହାଘରରେ ବିଶେଷ ଆମେ ମଜା ଉଠାଉ କ'ଣ ଖୁସି ଲାଗେ କ'ଣ ନା ଆଜିକାଲି ଯେଉଁ ବାହାଘର ହେଉଛି ଏହି ଯେଉଁ ସାହାନାଇରେ ମାଙ୍ଗଳିକ ଯେଉଁ ଆଉ ଯୋଡ଼ି ମହୁରି ବାଜେ ବିଶେଷ କରି ଆଜିକାଲି ଯେଉଁ ବିଭିନ୍ନ ଅତ୍ୟାଧୁନିକ ଯେଉଁ ଡିଜେ ଏବଂ ମେଲୋଡ଼ି ପାର୍ଟି ଏବଂ ଆମ ସାଙ୍ଗରେ ଯୁବକମାନେ ଯେଉଁ ଯାଇଥାନ୍ତି ଶିକ୍ଷିତ ଯୁବକମାନେ ସେମାନେ ନୃତ୍ୟ ଚାଲେ ଡିଜେ ମେସିନ୍ ଚାଲେ ଆଜିକାଲି ଯେଉଁ ବହୁତ ଗରମ ଗରମ ଆଉ ମାନେ ମଜା ଲାଗେ କ'ଣ ନା ଯେଉଁ ଆଜିକାଲି ଯେଉଁ ଗୀତ ଚାଲିଛି ରଙ୍ଗବତୀ ରଙ୍ଗବତୀ ନାନି ବିହାରୀ ପାଣି ଆଉ ରିବଲ ବଛା ରିବଲ ବଛା ଇଏ ଯେଉଁ ଗୀତ ସବୁ ଚାଲିଛି ଆଉ ଏହି ଗୀତରେ ଆଉ ଯେଉଁ ନାଗିନୀ ନାଗିନୀ ଯେଉଁ ଗୀତ ଚାଲୁଛି ପିଲାମାନେ ଯେଉଁ ନୃତ୍ୟ କରନ୍ତି ଆଉ ଇଆଡ଼େ ଡିଜେ ବାଜୁଥିବ ଇଆଡ଼େ ଶିଙ୍ଗ ବାଜା ଲାଗିଥିବ ବେମ ପାର୍ଟି ଲାଗିଥିବ ବିଭିନ୍ନ ରଙ୍ଗର ବିଭିନ୍ନ ପ୍ରକାରର ଯେଉଁ ଜେନେରେଟର୍ ଲାଇଟ୍ ହେଉଛି ଆମର ଯାତ୍ରା ପାର୍ଟିରେ ଯେଉଁଭଳି ଆଉ ମେଲୋଡ଼ି ହେଉଛି ତା'ଠାରୁ ଉନ୍ନତ ଧରଣର ଇଆଡ଼େ ପ୍ରସେସନ୍ ଚାଲିଛି ଇଆଡ଼େ ବର ଯାଉଛି ଇଏ ଯେଉଁ ଗୀତ ଚାଲିଛି ଇଏ ଯେଉଁ ଡାନ୍ସ ଚାଲିଛି ପୁରା ବହୁତ ମଜା ଉଠଉ ଆଉ ବହୁତ ଆନନ୍ଦ ଲାଗେ